ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଖେଳୁଥିବା ଗେମ୍ ମଧ୍ୟରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଖେଳ ଭିନ୍ନ କାରଣ ଗ୍ରାମଞ୍ଚଳରେ ଅନେକ ଯୁବା ଯୁବତି ଗ୍ରାମର କିଛି ଭାଗରେ ବା ଗ୍ରାମର ପଡ଼ିଆରେ ଯାଇକି ବାହାରେ ଖେଳନ୍ତି କିନ୍ତୁ ଅନେକ ସମୟରେ ସହରାଞ୍ଚଳରେ ରହୁଥିବା ଯୁବା ଯୁବତିମାନେ ନିଜ ଘରେ ହିଁ ବସି ଖେଳନ୍ତି ବା ନିଜ ଫୋନ୍ରେ ଖେଳନ୍ତି ସେହିପରି ଭାବରେ ଗ୍ରାମାଞ୍ଚଳରେ ଅନେକପ୍ରକାରର କବାଡ଼ି ଲୁଡ଼ୁ ଏବଂ ଅନେକପ୍ରକାର କାଚ କଉଡ଼ି ଖେଳ ଖେଳନ୍ତି କିନ୍ତୁ ସହରାଞ୍ଚଳରେ ଅନେକ ପରିମାଣ ମାତ୍ରାରେ କ୍ରିକେଟ୍ ଏବଂ ଅନ୍ୟାନ୍ୟ ଫୁଟ୍ବଲ୍ ହକି ବଲ୍ ଭଳିଆ ଖେଳ ଖେଳନ୍ତି